ହେଲୋ ହଁ ଆପଣଙ୍କର ଏଠି ସିଲେଇ ଟେଲର୍ କାମ ଚାଲିଛି କ'ଣ କ'ଣ ଆପଣ ସିଲଉଛନ୍ତି ଆମକୁ ଟିକେ ଆମର ଲିଜ୍ରେ ନେଇକି କେତେ କପଡ଼ା ଦେବେ ଆମକୁ ଆପଣ ସିଲେଇକି କୋଉ ୟୁନିଫର୍ମର କେତେ ବ୍ଳାଉଜ୍ ପିସ୍ କେତେ ଆଉ କ'ଣ କ'ଣ ଆପଣ ସିଲେଇ ପାରୁଛନ୍ତି ହଁ ସ୍କୁଲ୍ ଡ୍ରେସ୍ ସିଲେଉଛନ୍ତି ତାର କେତେରେ ଦେଉଛନ୍ତି କେତେ ଦାମ୍ ନେଉଛନ୍ତି ଗୋଟେ ଗୋଟେ ସାର୍ଟ ପିଛା ଆଉ ଗୋଟେ ସ୍କଟ୍ ଆଚ୍ଛା ଆଉ ଆମକୁ ଆପଣଙ୍କୁ ଆମେ ପଚିଶ ଖଣ୍ଡ ଦେବୁ ଆପଣ ଠିକ୍ ସେ ସିଲେଇ କରି ଠିକ୍ ଟାଇମ୍ରେ ଦେଇପାରିବେ କେତେଦିନରୁ ସିଲଉଛନ୍ତି ଦିନକୁ କେତେ ପିସ୍ ସିଲେଇ ପାରିବେ ଆପଣ ଠିକ୍ ଅଛି ଆପଣଙ୍କୁ ମୁଁ ପଚିଶ କେତେ ପର୍ସେଣ୍ଟ୍ ଏତିକିରେ ଦାମ୍ ହୋଇଯାଉଛି ଆଉଟିକେ ଆପଣ ଯଦି କମ୍ କରନ୍ତେ ବୋଲେ ଭଲ ହୁଅନ୍ତା ହଁ ଆମର ସ୍କୁଲ୍ ତରଫରୁ ଆଉ ଇନ୍ ବନେଇବା ପାଇଁ ଆସିଛୁ ତ ଆପଣ ସେଇ ଟାଇମ୍ରେ ଆମକୁ ଯଦି ଏତିକି କପଡ଼ା ଦେଇଦେବେ ସିଲେଇବା ପାଇଁ ସିଲେଇକି ଦେଇଦେବେ ହଁ ଆଚ୍ଛା ତାହେଲେ ଆମେ ଦେବୁ ସ୍କୁଲ୍ ୟୁନିଫର୍ମ ଆପଣଙ୍କୁ ଦେଲେ ଆପଣ ସମାନ ରେଟ୍ରେ ରେଟ୍ରେ ଆମକୁ ଟିକେ ଦେଇଦେବେ ଜଲ୍ଦି ଦବାକୁ ଚେଷ୍ଟା କରିବେ ଆଉ ଯଦି ସାର୍ଟ ଯଦି ସିଲେଇରେ ପୁଅପିଲା ଫୁଲ୍ ପେଣ୍ଟ୍ ସାର୍ଟ ଯଦି ସିଲେଇ ବୋଲେ କେତିକି ଦେବେ କୋଉ ରେଟ୍ରେ ଦେଇପାରିବେ କୋଉ ରେଟ୍ରେ ଦୁଇଶହ ଦେବେ ଦୁଇଶହ ଦେଲେ ଠିକ୍ ଅଛି ସେଇ ରେଟ୍ରେ ଆମେ ପଚିଶ ଖଣ୍ଡ ଆମେ ଦେବୁ ଆପଣ ସେମତି ଦେଇପାରିବେ ପଚିଶ ଖଣ୍ଡ ସିଲେଇକି ଆଚ୍ଛା ଆଉ ଯଦି କିଛି ଯଦି ଦେବା ପାଇଁ ଯଦି ଟାଏ ଯଦି ସିଲେଇ ଟାଏ ସିଲେଇ କରୁଛନ୍ତି ଟାଏର ଦାମ୍ କେତେ ନେଉଛନ୍ତି କୋଡ଼ିଏ ଟଙ୍କା ଲେଖା ନେଉଛ ନାଇଁ ଆମେ ପଚିଶ ଖଣ୍ଡ ଟାଏ ବି ସିଲେଇବାକୁ ଦେବୁ ଆପଣ ଯଦି ଭଲରେ ସିଲେଇକି ଦେଇ ଦେବେ ତାହେଲେ ଆମର ପୁରା ସ୍କୁଲ୍ର ଶହେ କି ଦୁଇଶହ ପିସ୍ ଦେବୁ ଆପଣ ଠିକ୍ ରେଟ୍ରେ ଦେଇଦେବେ ଟାଇ ପ୍ୟାଣ୍ଟ୍ ସାର୍ଟ ଆଉଗୋଟେ ୟୁନିଫର୍ମ ମିଶିକି ଦୁଇଶହ ପଚାଶ ଟଙ୍କା ତିନଶହ ଭିତରେ ଦେଇପାରିବେ ସେତିକି ରେଟ୍ ହେଲେ ଆପଣଙ୍କୁ ଆମେ କୋଉ ତାରିଖରେ ଦେବେ ଆପଣ ଠିକ ତାରିଖରେ ଦେଇଦେବେ ଠିକ୍ ଅଛି ସେଇ ରେଟ୍ରେ ଦେଇଦେବେ ଆହୁରି ବହୁତ କାମ ଅଛି ଆଉ ୟୁନିଫର୍ମ ତ ଦିନକୁ ଦିନ ବଢ଼ିବାରେ ଲାଗିଛି ପିଲାସଂଖ୍ୟା ବି ବଢ଼ୁଛି ଆମେ ସେଇ ସମୟରେ ଆପଣଙ୍କୁ ଦେଇଦେବେ ଠିକ୍ ସମୟରେ ହଁ ହଉ ରଖୁଛି